ହଁ ହ୍ୟାଲୋ

ଅଛୁ ଘରେ ଯେ ଏଇ ଗଜପତି ମାର୍କେଟ୍ରେ ହଁ ଦୋକାନ ପକେଇଛି ଏଇ ସବୁ ମାର୍କେଟ୍ ଫୁଲ ଗଛ ଆଉ ଇଏ ବେଡ଼ସିଟ୍ ଆଉ ଇଏ ତକିଆ କଭର୍ ଆଉ ଏସବୁ ପକେଇଛି ଆଉ କାନଫୁଲ ଚେନ୍ ମୁଦି ମାଳି ଏସବୁ ପକେଇଛି ଆଉ ତମେ ବି କେଉଁଠୁ ପକେଇଛ କ'ଣ

ହଉ ହଉ ତମେ କ'ଣ କ'ଣ ବିକ୍ରି କରିଛ

ହଁ ହଁ ହଁ ହଁ ହଁ

କେତେ ଜାଗା ରେଟ୍ରେ ସବୁ ଦଉଛ

ହଁ ହଁ ମାନେ କେତେ ରେଟ୍ରେ ସବୁ ବିକୁଛ ଦଉଛ

ମୋର ତ ମେଡ଼ିସିନ୍ ସାଧାରଣ ଦୁଇଶହ ଅଢ଼େଇଶ ଏମିତି ଆଉ ସବୁ ଏବେ ଶୀତ ଦିନ ପାଇଁ ସାଧାରଣ ମେଡ଼ିସିନ୍ କମ୍ ଏସବୁ ବିକ୍ରି କରୁଛୁ ଭଲ ଚାଲିଛି ସେଲିଙ୍ଗ୍ ଆଉ ଦୋକାନ ଦୋକାନକୁ ହଁ ମୁଁ ହେଲା ନଅଟା ବେଳକୁ ବନ୍ଦ କରିଦେବି ହଁ ହଁ ହଉ ରହିଲି ବନ୍ଦ କରିବାକୁ ଯାଉଛି ମୁଁ